ହ୍ୟାଲୋ ଏ ଜୋମାଟୋରୁ କହୁଛ ହାଁ ବାବୁ ଏଇ ଚରମ୍ପା ବଜାର ର ଶେଷ ରେ ରାଜି ହାଉସ୍ ନମ୍ବର୍ ଏନ୍ ବାଇ ତେର ହଁ ସେଇ ଘରେ ଆମର ଆଣିକିରି ଦୁଇଟା ପାର୍ସଲ୍ ପହଞ୍ଚାଇ ଦବ ହଁ ଆ ଏ ଚି଼ଲ୍ଲୀ ଚିକେନ୍ ଗୋଟା ଆଉ ନାନ୍ ପାଞ୍ଚ ଟା ଆଉ ପନିର୍ ସାଧା ପନିର୍ ଗୋଟେ ଆଉ ହଉ ହଉ